ହଁ ଓଡ଼ିଆର ଗୋଟେ ବହି ମାନେ ଗଙ୍ଗାଧର ମେହେର ଲେଖିଥିଲେ ତପସ୍ଵିନୀ ତପସ୍ଵିନୀ କାବ୍ୟ ଏହି କାବ୍ୟ ମାନେ ମୁଁ ଶୁଣିଥିଲି ଭଲ ବୋଲି କିନ୍ତୁ ମୁଁ ପଢ଼ିିନଥିଲି ଜାଣିନଥିଲି ଯେ ଏମିତି ଭଲ ଥିବ ବୋଲି ଯେତେବେଳେ ମୁଁ ପଢ଼ିଲି ନା ସେ ସେଥିରେ ପୁସ୍ତକ ସେଇ ପୁସ୍ତକରେ ସେ ମାନେ ତପସ୍ଵିନୀ ଯେନ୍ ଆମ ଗଙ୍ଗାଧର ମେହେର ଲେଖିଥିଲେ ସେ ହଁ ସେ ପହିଲା ଯେନ୍ ଆଣୁ ଆଣୁଥିଲେ ବିଭିନ୍ନ ପୁସ୍ତକମାନେ ସେଥି ମଧ୍ୟରୁ ସେ କାଳୀ ଦାସରୁ କିଛି ସଂଗ୍ରହ କରିଥିଲି ତାଙ୍କ ସେ ଆଧୁନିକ ସେ ଆଉ ରାଧାନାଥ ରାୟ ମଧ୍ୟ ବି ତ ସେ ଯେତେବେଳେ ବି ଲେଖିଥିଲେ ନା ସେ ତପସ୍ଵିନୀ ସେ ମତେ ଭଲ ଲାଗୁନଥିଲା କିନ୍ତୁ ଯେତେବେଳେ ମୁଁ ପଢ଼ିବାକୁ ଷ୍ଟାର୍ଟ କଲିି ପଢ଼ିଲି ଶେଷରେ ମତେ ବହୁତ ଭଲ ଲାଗିଲା କ'ଣ ସେଥିରେ ଯେଉଁ ମାନେ ସେ କାବ୍ୟ କାବ୍ୟ କାବ୍ୟକୁ ଯେମିତି ଭାବରେ ସେ ଲେଖିଛନ୍ତି ତାଙ୍କ ଲେଖା ଆଉ ସେ ଯେମିତି ସେଥିରେ ଗୋଟେ କଷ୍ଟ ଦୁଃଖ କେମିତି ହରିଲି କେମିତି ସେ ପୁରା ମାନେ ମନେ ମଧ୍ୟକରା ସେ କାବ୍ୟ ମାନେ ଏମିତି ନିଜକୁ ପୁରା ମନକୁ ଟାଣି ନେଇଗଲା ମୁଁ ବହୁତ ଭଲ ଲାଗିଲା ସେ ପଢ଼ିଲା ଦିନଠୁ ଆଉ ପୁରା ମାନେ ଏତେ ଦୁଃଖର ସହ ଏତେ ସେ ମାନେ କଷ୍ଟ କରିକି ଜୀବନ ସେ ପଦ୍ୟ ଯେଁ କାବ୍ୟ ଯେନ୍ ସେ କାବ୍ୟ ପଢ଼ି ମୋ ଜୀବନ ବହୁତ ବଦଳିଲା ଓ ମତେ ବହୁତ ଭଲ ଲାଗିଲା ସେ ଓ ସେଥିପାଇଁ ମଁ ମନ ବଦଳି ଗଲା ସେ ତାହା ଯାହା ଯେଉଁ ବହି ପଢ଼ୁ ନଥିଲେ ସେଥିପାଇଁ ମୋତେ ଭଲ ଯେତେ ପଢ଼ିିଲି ତାକୁ ମୁଁ ମତେ ବହୁତ ଭଲ ଲାଗିଲା